ହଁ କୁହନ୍ତୁ କିଏ ଚାଟ୍ ଚାଟ୍ ଆମର ଦୋକାନ ପାଞ୍ଚଟାରେ ଖୋଲା ହେଉଛି ଆଚ୍ଛା ହଁ ଆସୁନାହାନ୍ତି ଛଅଟାରେ ଆସିବେ ଚାଟ୍ କୋଉ ଚାଟ୍ ନେବେ ଆପଣ ପାର୍ସଲ୍ ନେବେ ନା ଖାଇବେ ଆସିକି ଆଚ୍ଛା ଆଚ୍ଛା କ'ଣ ଜନ୍ମଦିନ ନା କ'ଣ ଆଚ୍ଛା ଆଚ୍ଛା ହଁ ଆସୁନାହାନ୍ତି କେତେ କେବେ ଆସିବେ ଆଜି ତ ଆମର ବନ୍ଦ ରହିବ କାଲିକି ହିଁ ଆସିପାରିବ ହଁ ହଁ ଆମର ପାଞ୍ଚଟାରେ ଖୋଲୁଛି ପରା ପାଞ୍ଚଟାରୁ ଆଠଟା ଯାଏଁ ତ ଆପଣ ଆସନ୍ତୁ ଛଅଟାରେ କାଲିକି ଆଜି କିନ୍ତୁ ନାହିଁ କାଲି ହିଁ ଆସିବ ଆମର ସୁନ୍ ପାମ୍ପୁଡ଼ି ଚାଟ୍ ଅଛି ତାପରେ ମଞ୍ଚୁରିଆନ୍ ଚାଟ୍ ଅଛି ତାପରେ ଚିକେନ୍ ଚାଟ୍ ଅଛି ତାପରେ ପନିର୍ ମିକ୍ସିଂ କ'ଣ କହିଲ ଚିକେନ୍ ଚାଟ୍ଟା ଆମର ପ୍ଲେଟ୍ ପିଛା ଅଛି ସତୁରି ଆଉ ଭେଜ୍ ନନ୍ଭେଜ ଦୁଇଟା ମିଳିବ ଚିକେନ୍ ହେଉଛି ଚାଟ୍ଟା ନନ୍ଭେଜ୍ରେ ଯାଉଛି ସେଇଟା ତମକୁ ସତୁରି ପିଛା ପଡ଼ିବ ଆଉ ଆମର ଏବେ ଗୋଟେ ଡିସ୍କାଉଣ୍ଟ ଚାଲିଛି ଯେଉଁମାନେ ତିନି ପ୍ଲେଟ୍ରୁ ଯଦି ଅଧିକ ନିଅନ୍ତି ବା ଖାଆନ୍ତି ସେମାନଙ୍କୁ ପଚାଶ ଟଙ୍କା ହିସାବରେ ଦିଆହେଉଛି ଆଉ ପାମ୍ପୁଡ଼ି ଚାଟ୍ଟା ଯେଉଁଟା କହିଲି ସେଇଟା ତମର ଚାଳିଶି ଟଙ୍କା ରହିବ ସେଇଟା ଭେଜ୍ ରହିବ ନନ୍ଭେଜ୍ କିଛି ରହିବନି ସେଥିରେ ଆଳୁ ରହିବ ଆଳୁ ମସଲା ରହିବ ତାପରେ ଦହି ମଝିରେ ପଡ଼ିବ ଚିକେନ୍ ଚାଟ୍ଟା ଦଶଟା ହଁ ଖାଇବେନା ଆସିକି କାଲି ଆସନ୍ତୁ ଛଅଟାରେ ଖାଇକି ଯିବେ ଆଉ ଦଶଟା ବୋଲି କହିଲେ ତମକୁ ପ୍ଲେଟ୍ ପିଛା ଷାଠିଏ ଟଙ୍କା ପକାଇଦେବା ଆଉ ପଚାଶ ଟଙ୍କା ଦଶଟା ହଉ ଠିକ୍ ଅଛି ପଚାଶ ଟଙ୍କା ପକାଇଦେବା ଆଉ କ'ଣ ସେଥିରେ ଖାଲି ସେତିକି ହିଁ ଦରକାର ନା ହଁ ଫ୍ରେଶ୍ ଚିକେନ୍ ପୁରା ପିଓର ଚିକେନ୍ଟା ଆପଣଙ୍କ ସାମ୍ନାରେ ହିଁ ଦିଆହେବ ଦେଖିବେନି କି ଆପଣ ଖାଇବେ ଦେଖିବେ କେମତି ଲାଗୁଛି କହିବେ ଆଉ ବାରମ୍ବାର ଆସିବେ ଆମ ଦୋକାନକୁ ଖାଲି ସେତିକି ଚାଟ୍ ହିଁ ହଁ ଖାଲି ସେ ଚିକେନ୍ ଚାଟ୍ଟା ହିଁ ଦରକାର ନା ଆଉ କେଉଁ ଚାଟ୍ଟା ବି ଦରକାର ଆଚ୍ଛା ଆଚ୍ଛା ହଁ ଆସୁନାହାନ୍ତି କାଲିକି କ୍ଵାଣ୍ଟିଟି ପ୍ଲେଟ୍ରେ ଗୋଟେ ରହିବ ଆଠଶହ ଗ୍ରାମ ଗୋଟେ ଗୋଟେ ପ୍ଲେଟ୍ରେ ରହୁଛି ଆଉ ଅଛି ଆପଣଙ୍କୁ କିଛି ଟେନସନ୍ ହେବା ପାଇଁ ଦରକାର ନାହିଁ ଆସନ୍ତୁ ଆପଣଙ୍କୁ ଫାଷ୍ଟ ଟିକିଏ ଖାଇବା ପାଇଁ ଟେଷ୍ଟ କରିବା ପାଇଁ ଦିଆହେବ ଆପଣ ଖାଇବେ ଯଦି ଭଲ ଲାଗୁଛି ମାନେ ହିଁ ଆପଣ ଆଗକୁ ଆଉ ପ୍ଲେଟ୍ଟା ମଗାଇବେ ନହେଲେ କିଛି ଅସୁବିଧା ନାହିଁ ଆମର କ୍ୟାସବ୍ୟାକ୍ ମଧ୍ୟ ମିଳୁଛି ମାନେ ଆପଣ କିଛି ମଗାଇବେ ସେଥିରୁ ମାନେ କଲେ ଆପଣ ଯଦି ଖରାପ ଲାଗେ ଖାଇବାଟା ମାନେ ଆପଣଙ୍କୁ କ୍ୟାସବ୍ୟାକ୍ ମଧ୍ୟ କରାହେଇଯିବ କିଛି ପ୍ରୋବ୍ଲେମ୍ ନାଇଁ ସେଥିରେ ଆପଣ ଆପଣଙ୍କର ଫିଡ଼୍ବ୍ୟାକଟା ଥରେ ଦେବେ ଖାଇବେ ଟେଷ୍ଟ କରିବେ ଭଲ ଲାଗିଲେ ହିଁ ଆଗକୁ ମଧ୍ୟ ଖାଇବେ ନହେଲେ ଆପଣଙ୍କ ପଇସାଟା ଆପଣଙ୍କୁ ରିଟର୍ନ ମଧ୍ୟ ମିଳିଯିବ ଆପଣଙ୍କୁ କିଛି ଟେନସନ୍ ହେବାର ଦରକାର ନାହିଁ ଆଉ ଆପଣଙ୍କୁ ଦଶ ପ୍ଲେଟ୍ ଦରକାର ନା ଆପଣ କହିଲେ ପଚାଶ ଟଙ୍କା ହିସାବରେ ପକାଇବା ପାଇଁ ମୁଁ ପଚାଶ ଟଙ୍କା ହିସାବରେ ମଧ୍ୟ ପକାଇଦେବି ଆପଣ ଆସନ୍ତୁ କାଲିକି ଭଲରେ ଖାଇକି ଯିବେ କିଛି ପ୍ରୋବ୍ଲେମ୍ ନାହିଁ ଆଉ ସେଥିରେ ମଧ୍ୟ ଅନେକ ପ୍ରକାର ହଁ ହଁ ଆସନ୍ତୁ କାଲି ଆସନ୍ତୁ ଖାଇକି ଯିବେ ଆଉ ହଉ ହଉ ଠିକ୍ ଅଛି